ଆମ ବେଳେ ସମସ୍ତେ ଯାଇକି ଅଫଲାଇନ୍ରୁ ଯାଇକି କି ବୁଲାବୁଲି କରିକି କିଣାକିଣି କରିକି ଆସନ୍ତି ମୁଁ ଥରେ ଗୋଟେ ମୋର ମୁଁ ଗୋଟେ ଜ୍ୟାକେଟ୍ କିଣିଥିଲି ଯେଉଁଟାକି ବହୁତ ପୁରୁଣା ହେଇଗଲା ସେଇଟା ଫାଟିଯାଇଥିଲା ତ ମୋ ନାତି ଗୋଟେ ଅନ୍ଲାଇନ୍ରୁ ଅର୍ଡ଼ର କରିଥିଲା ମୋ ପାଇଁ ଜ୍ୟାକେଟ୍ ସେ ଜ୍ୟାକେଟ୍ଟା ଆଠଶହ ଟଙ୍କା ନେଇଥିଲା ମୋତେ ଲାଗିଲା ବୋଧେ ସେଇଟା ସେଇଟା କ'ଣ ଶିଖି ଶୀତ ଫିତ ସମ୍ଭାଳିବନି ମୁଁ ଭାବିଲି କିନ୍ତୁ ଦେଖିଲା ବେଳକୁ ସେ ଜ୍ୟାକେଟ୍ଟା ବହୁତ କମ୍ ଦାମ୍ରେ ଭଲ ପଡ଼ିଲା ମୋ ନାତି କହୁଥିଲା ଯେ ହଁ ଏଇଟା ଭଲ ପଡ଼ିବ ସେଇଟା ସେଥିପାଇଁ ଜ୍ୟାକେଟ୍ଟା ଦେଖିଲି କମ୍ ଦାମ୍ରେ ବହୁତ ଭଲ ଥିଲା ଆଉ ଜ୍ୟାକେଟ୍ଟା ଦେଖିକି ଭଲ ଲାଗିଲା କି ହଁ ଅନ୍ଲାଇନ୍ରେ ବି ଭଲ ଜିନଷ ଏତେ ଠକୁ ନାହାନ୍ତି ତ ଭଲ ଲାଗିଲା ଦେଖିକି